ପାରିବାରିକ କହିଲେ ଆମ ପରିବାରକୁ ନେଇ ଗଠିତ ଯେହେତୁ ପରିବାରର ସମସ୍ତ ସଦସ୍ୟ ରହୁଛନ୍ତି ମେମ୍ବର ରହୁଛନ୍ତି ତାଙ୍କୁ ନେଇକି ଆମ ପାରିବାରିକ ଆମ ପରିବାରକୁ ପରିବାର କୁହାଯାଏ ଯେମିତି ବାପା ବୋଉ ଭାଇ ଭଉଣୀ ଏମିତି ସମସ୍ତେ ଦାଦା ଜେଜେ ଜେଜେମା ଏହିମାନଙ୍କୁ ନେଇ ଆମର ପରିବାର ଗଠନ ହୁଏ ପରିବାରିକ କହିଲେ ପୁଅ ଝିଅ ଭିତରେ ବି ବହୁତ ଫରକ ଦେଖାଯାଉଛି ଆଜିକାଲି ଏମିତି କହୁଛନ୍ତି ଝିଅ ବାହାରକୁ ଯିବନି ସେ ଝିଅଟେ ତା'ପରେ ପୁଅ ଯିବ ପୁଅ ପାଠ ପଢ଼ିବ ଝିଅ ଝିଅ ତ ବାହା ହୋଇଯିବ ନା ସେ କାହିଁ ପାଠ ପଢ଼ିବ ତା'ପାଇଁ ଏତେ ଗୁରୁତ୍ଵ ଦେଉ ନାହାନ୍ତି ସେମାନଙ୍କୁ ପାଠ ପଢ଼ିବା ପାଇଁ ସୁଯୋଗ ବି ଦେଉ ନାହାନ୍ତି ସେ କହୁଛନ୍ତି ପୁଅମାନେ ସବୁ ଜିନିଷ କରିପାରିବେ ପୁଅ ପାଠପଢ଼ି ପାରିବେ ପୁଅ ବାହାରକୁ ଯାଇ ପାରିବେ କିନ୍ତୁ ଝିଅ ପାଇଁ କିଛି ଗୁରୁତ୍ଵ ଦେଉ ନାହାନ୍ତି ଭୂମିକା କହିବାକୁ ଗଲେ ଭୂମିକା ହେଉଛି ଆଜି କାଲି ଯୁଗରେ ଝିଅମାନଙ୍କୁ କେହି କିଛି ଭୂମିକା ଦେଉ ନାହାନ୍ତି ନିର୍ଦ୍ଧିଷ୍ଟ ଭୂମିକା ଦେଉ ନାହାନ୍ତି ପୁଅମାନଙ୍କୁ ବହୁତ କିଛି ଗୁରୁତ୍ଵ ଦେଇ ଦେଉଛନ୍ତି ସେସବୁ କିଛି ମାନେ ସେସବୁ କିଛି ଠିକ ନୁହେଁ ଆଜିକାଲି ଦୁନିଆକୁ ଦେଖିବାକୁ ଗଲେ ସବୁଠୁ ଝିଅମାନେ ବି ଆଗେଇ ରହିଲେଣି ଝିଅ ମାନେ ପାଠ ପଢ଼ିଲେଣି ସେମାନେ ବି ଚାକିରି କଲେଣି ସେମାନେ ଯାନବାହାନ ସବୁ ଜିନିଷ ବି ଚଳାଚଳ କଲେଣି ତେଣୁ କରି ଝିଅମାନଙ୍କ ଭୂମିକା ବି ଆମେ ବୁଝିବା ପରେ ଝିଅ ମାନଙ୍କ ଭୂମିକା ସବୁ ଠୁ ଗୁରୁତ୍ୱପୂର୍ଣ୍ଣ କାହିଁକି ନା ସେ ଯେହେତୁ ପରିବାର ପ୍ରତିପୋଷଣ କରୁଛନ୍ତି ଯେହେତୁ ଝିଅଟି ବାହା ହୋଇଗଲେ ତା ସଂସାର ଯେ ଯାଇକି ସେ ସେଠି ବି ତା'ର ବହୁତ ବଡ଼ ଭୂମିକା ଥାଏ ସେ ଜଣେ ମା ଭଉଣୀ ଜନନୀ ସବୁ କିଛି ବି ହୋଇ ପାରୁଥାଏ ତେଣୁ ଆମେ ମାନେ ପ୍ରଥମେ ଆମେ ଗୋଟିଏ ନାରୀକି ସମ୍ମାନ ଦେବା ଉଚିତ ଗୋଟିଏ ଝିଅକୁ ଆଗ ଗୁରୁତ୍ୱ ଦେବା ଉଚିତ ଆଉ ଶିକ୍ଷା ଶିକ୍ଷା କ୍ଷେତ୍ରରେ ବି ଝିଅ ମାନେ ବହୁତ ଅଗ୍ରସର ହେଲେଣି ପୁଅ ମାନେ ଏହିଟା କରିପାରିବେ ଝିଅ ମାନେ ଏହିଟା କରିପାରିବେନି ଏହିଟା ହିଁ ଭୁଲ ସେଟା ବି ଭୁଲ ଦୂର ଦୂର ହୋଇଛି ବା ଆମ ସମାଜରୁ ଠିକ କଥା ସବୁବେଳେ ଝିଅମାନଙ୍କୁ ଆମେ ଶିକ୍ଷା କ୍ଷେତ୍ରରେ ସବୁବେଳେ ଅଗ୍ରସର କରିବା ତାଙ୍କୁ ସବୁ ଜିନିଷ ପ୍ରତି ଦାୟିତ୍ଵ ଦେବା ତାକୁ ଆମେ ତାଙ୍କ ଘରେ ସବୁବେଳେ ଆମେ ତାଙ୍କୁ ସହଯୋଗ କରିବା ତାଙ୍କୁ କେବେ ଆମେ ପଛକୁ ଟାଣିବା ନାହିଁ ତାଙ୍କୁ ଆମେ ଆଗକୁ ବଢ଼ିବା ପାଇଁ ସବୁବେଳେ ଚେଷ୍ଟା କରିବା ନା ମୋ ଝିଅ ପଢ଼ୁ ସେ ଭଲ ମଣିଷ ହେଉ ତା'ପରେ ଆମେ ପ୍ରଥମେ ଆମେ ଝିଅ ମାନଟାକୁ ଆଗ ମାନେ ଠିକ ଭୂମିକା ଦେବା